ମୋ ପାଇଁ ସବୁଠାରୁ ଆରମ୍ଭଦାୟକ ଛୁଟି ହେଉଛି ଦଶହରା ଯାହାକି ଦଶଦିନ ପାଇଁ ଛୁଟି ହୁଏ ଯାହା ଆମର ଦୁର୍ଗାପୂଜା କହୁ ଆମ ଘରକୁ ଭଉଣୀମାନେ ଭାଇମାନେ ବଡ଼ ନାନୀ ସଭିଏଁ ଗାଁ ଆସନ୍ତି ଯାହା ଆମକୁ ବହୁତ ଖୁସି ଲାଗେ ଆଉ ଆମ ଘରରେ ପୂଜାପାଠ ବି ହୁଏ ଯାହା ଆମକୁ ଭଲଲାଗେ ଆମ ଗାଁରେ ପର୍ବ ପୂର୍ବମାନେ ହୁଏ ପୂଜା ହୁଏ ଦଣ୍ଡ ହୁଏ ଆଉ ନାଟ ହଏ ବହୁତ କିଛି ଜିନିଷ ହୁଏ ଆମକୁ ଦେଖିବାକୁ ଭଲଲାଗେ ସେଇ ଦଶଦିନଟା ଯାତ୍ରା ପର୍ବ ସବୁ ହୁଏ ଆମେ ଯେଉଁ ଦେଖି ଘର ସାଙ୍ଗରେ ସମସ୍ତ ସାଙ୍ଗରେ ଯଉଁ ଦେଖି ଆମକୁ ବହୁତ ଭଲଲାଗେ ଯାହାକି ସେଥିପାଇଁ ଆମକୁ ଛୁଟି ବହୁତ ଆରାମଦାୟକ ଅଟେ ବହୁତ ଭଲଲାଗେ ଆମ ଦଶହରା ସାଙ୍ଗରେ ଆମେ ଛୁଟି ବାହାରକୁ ବୁଲିଯାଉ କେଉଁ ପାର୍କ କେଉଁ ସିନେରୀ ବା କେଉଁ ଦେଶ କେଉଁ ଜାଗାକୁ ନିଜ ଭଉଣୀ ଭାଇ ସହିତ ବହୁତ ଭଲ ଲାଗେ ସେଇ ଦିନଟା ସେଥିପାଇଁ ଦଶଦିନ ଯେଉଁ ଛୁଟିଗଲେେ ବହୁତ ଆରାମ ଲାଗେ ଆହୁରି ଭଲଲାଗେ ଆଉ ଆମକୁ ସେଥିପାଇଁ ବହୁତ ବହୁତ ସେଇଦିନକୁ ଅପେକ୍ଷା ତ ରୁହେ ସେ ଦଶହରା ଛୁଟିକୁ